ଆମର ତ ଆଗରୁ ମାନେ ସାର ସାରଫାର କିଛି ନଥିଲା ଖତ ଦ୍ୱାରା ଚାଷ ହେଉଥିଲା ଆଉ ବର୍ତ୍ତମାନ ମାଟି ଉର୍ବର ରହୁଥିଲା ଆଉ ବର୍ତ୍ତମାନ ଯୋଉ ଅମଳ ମାନେ ବେଶୀ ଅମଳ କରିବା ପାଇଁ ଯେଉଁ କୀଟନାଶକ ଦିଆଯାଉଛି ସେଥିପାଇଁ ମାଟିଟା ଆମର ଉର୍ବର କମିଯାଉଛି ଆଉ ଜିଆଁ ସବୁ ମରିଯାଉଛନ୍ତି ସେଥିପାଇଁ ଆଉ ମାଟି ଆଉ ଖରାପ ହେଇଗଲା ହେଇଗଲାଣି ଆଉ ବର୍ତ୍ତମାନ ମାନେ ସେଇଲାଗି ମାଟି ଆଉ ଟୋଟାଲି ଭଲ ନାହିଁ ନରମ ନାହିଁ ବର୍ତ୍ତମାନ ମାଟି ସେ ପୁରା ଟାଣ ହେଇଯାଇଛି ହଳ କଲାବେଳକୁ ବହୁତ ଟାଣ ଲାଗୁଛି ମେଣ୍ଡା ମେଣ୍ଡା ଉଠୁଛି ସେଥିପାଇଁ ମାନେ ଅସୁବିଧା ହେଉଛି ମାନେ ରାସୟନିକ ସାର ଦ୍ୱାରା ମାନେ ଚାଷ କରୁଛି ଆଉ ହଁ ସେଇଟା ଯଦି ନ ଦିଆହେବ ଆଉ ଆମର ଟିକେ ମୋଟା ଆସିବ ନାହିଁ ସେଥିପାଇଁ ମାନେ ରାସାୟନିକ ସାରଟା ଦିଆହେଉଛି ଯଦି ରାସାୟନିକ ସାର ନ ଦିଆଯାଏ ତାହେଲେ ଅମଳ ଆମର ହେବ ନାହିଁ ରାସାୟନିକ ସାର ବଦଳରେ ଗୋବର ଖତ ଆଉ ଖତ ମାନେ ବ୍ୟବହାର କରାଯିବା ଭଲ ହେଇଥାନ୍ତା